ଗତବର୍ଷ ମୁଁ କଟକ ବାଲିଯାତ୍ରା ବୁଲିବାକୁ ଯାଇଥିଲି ମୋର ସହପାଠୀ ମଧ୍ୟ ଥିଲେ ମୋ ସାଙ୍ଗରେ ପାଞ୍ଚ ଛଅ ଜଣ ଆମେ ଯାଇଥିଲୁ ବୁଲିବା ପାଇଁ ଏବଂ ସେଠାରେ ଏକ ସ୍ମରଣୀୟ ଘଟଣା ଘଟିଥିଲା ଯେ ବୁଲିବା ସମୟରେ ଏତେ ଭିଡ଼ ଥିଲା ଯେ ଲୋକମାନଙ୍କର ଆମର ସେ ମୋ ସହପାଠୀମାନେ ମୋଠୁ ଦୂରକୁ ଚାଲିଯାଇଥିଲେ ସେହି ଭିତରେ ଥିଲେ କିନ୍ତୁ ମୁଁ ତାଙ୍କୁ ଖୋଜି ଖୋଜି ବହୁତ ପାଇନଥିଲି ଏଥିସହିତ ମୁଁ ସେଥିରେ କରେଣ୍ଟ ଚାଲିଯାଇଥିବା ଅବସ୍ଥାରେ ସେଥିରେ ଥିବା ମାଇକ୍ରେ ଯେଉଁ ଆନାଉନ୍ସ କରୁଛନ୍ତି ସେମାନେ ମଧ୍ୟ ମୋତେ କିଛି ସାହାଯ୍ୟ କରିପାରିନଥିଲେ ତାଙ୍କର ସେହି ଦୁର୍ବଳତା ସକାଶୁ ଏହି ସମୟରେ ଗୋଟିଏ ବୃଦ୍ଧ ଲୋକ ଆସି ମୋତେ ପଚାରିଲେ କ'ଣ ପାଇଁ ଏତେ ବ୍ୟସ୍ତତା ଅବସ୍ତାରେ ଅଛନ୍ତି ମୁଁ ତାଙ୍କୁ ସବୁ ଘଟଣା ଜଣାଇବା ପରେ ସେମାନେ କହିଲେ କି ନାହିଁ ବ୍ୟସ୍ତ ହୁଅନ୍ତୁ ନାହିଁ ସେଠି ବସନ୍ତୁ ଏହି ଏତିକି ସମୟ କହିବା ପରେ ପରେ ମୁଁ କିଛି ସମୟ ଗୋଟିଏ ରାଉଣ୍ଡ ବୁଲିବା ସମୟରେ ମୋ ସାଙ୍ଗମାନଙ୍କୁ ମୁଁ ଦେଖିବା ଦେଖିଲିକି ସେମାନେ ଏକ ଦୋକାନରେ କିଣୁଛନ୍ତି କିଛି ସାମଗ୍ରୀ ତ ମୁଁ ଏହାକୁ ଦେଖି ବହୁତ ଖୁସି ହୋଇଗଲି ଏବଂ ହଠାତ କିନି ମୋ ସାଙ୍ଗମାନଙ୍କ ପାଖକୁ ଯାଇକି ସେମାନଙ୍କୁ ଆଲିଙ୍ଗନ କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇଲି କି ସେମାନଙ୍କୁ ମୁଁ ମଧ୍ୟ ପାଇଯାଇଛି ଅତି ଏତେ ନଖୋଜିବା ଭିତରେ ମଧ୍ୟ ତାଙ୍କୁ ପାଇଯାଇଛି ସେଥିଲାଗି ମୋର ଏକ ଏକ ସ୍ମରଣୀୟ ଘଟଣା ଅଟେ ଆଉ